ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପର୍ଯ୍ୟାପ୍ତ ପରିଚାଳନା ନେତୃତ୍ୱ ବିଷୟରେ ରାଜ୍ୟ ଆମର ଉନ୍ନତି ନିଯୁକ୍ତି ଉନ୍ନତ ନିଯୁକ୍ତି ସବୁ ବହୁତ ବାହାର କରିଛନ୍ତି ଯେମିତି ଗାଁମାନଙ୍କରେ ଅଙ୍ଗନବାଡ଼ି ସେବା ଏବଂ ଆଶା ଆଶା ସେବା ବା ଆଶା ସେବାର ଅର୍ଥ ହେଉଛି ଗ୍ରାମରେ ସବୁ ଯେତେବେଳେ ମାନେ ସବୁ ସ୍ତ୍ରୀ ଲୋକମାନେ ସବୁ ଗର୍ଭବତୀ ଥାଆନ୍ତି ସେମାନଙ୍କୁ ଆଶା ହିଁ ନେଇକିନି ସବୁ ଡାକ୍ତର ପାଖକୁ ଯାଇକି ସେମାନଙ୍କର ସବୁ କାମ କରିଥାଏ ରାଜ୍ୟ ବି ବହୁତ ପ୍ରକାର ନର୍ସର ସବୁ ପୋଷ୍ଟ ବାହାର କରିଥାଏ ପିଲାମାନେ ସବୁ ନର୍ସ ନର୍ସିଂ କରି ବହୁତ ମେଡ଼ିକାଲ୍ରେ ସବୁ ନିଯୁକ୍ତି ପାଇଥାନ୍ତି ଏବଂ ଭଲସେ ପରିଚାଳନା କାର୍ଯ୍ୟକ୍ରମ ହୁଏ ଭଲ ଭାବରେ ରାଜ୍ୟ ସବୁ ସ୍ୱାସ୍ଥ୍ୟକୁ ନେଇକି ରାଜ୍ୟ ସରକାର ଆମର ବହୁତ ପ୍ରକାର ପଦକ୍ଷେପ ନୂତନ ନୂତନ ସବୁ ଧରଣର ମେସିନ୍ ସବୁ ମେଡ଼ିକାଲ୍ରେ ଆଭେଲେବୁଲ୍ କରିଛନ୍ତି ନୂତନ ନୂତନ ସବୁ ପଦ୍ଧତି ଏବେ ବାହାରଲାଣି